ହେଲୋ ସାର୍ ମୁଁ ଇସ୍ପିତା ଦାସ ବ୍ରଜସୁନ୍ଦରପୁରରୁ କହୁଛି ମୁଁ ବର୍ତ୍ତମାନ ଭୋକରେ ଅଛି ନିଜେ ରୋଷେଇ କରି ଖାଇବା ସ୍ଥିତି ନାହିଁ ମୋ' ପାଇଁ ଭାତ ମାଛ ସାଲାଡ଼ ପଠାଇପାରିବେ କି ଯଦି ସମ୍ଭବ ହୁଏ ତେବେ ଦିନ ଦିଟା ତିରିଶ ପୂର୍ବରୁ ବ୍ରଜସୁନ୍ଦରପୁର ଠିକଣାରେ ପଠାଇ ଦିଅନ୍ତୁ ଏହା ଉପରେ ଆପଣଙ୍କର ରେଷ୍ଟୁରାଣ୍ଟ ତରଫରୁ ଯଦି କିଛି ରିହାତି ଅଛି ତେବେ କୁହନ୍ତୁ ଓ ଅର୍ଡ଼ର ଦେଇଥିବା ମେନୁରେ କେତେ ଟଙ୍କା ଦେବାକୁ ପଡ଼ିବ